ମୁଁ ଭିଡିଓ ଗେମ୍ ବିଷୟରେ ଅବଗତ ଅଛି ଏବଂ ମୁଁ ଖେଳିଥିବା କିଛି ଭିଡିଓ ଗେମ୍ଗୁଡ଼ିକ ହେଲା ପବ୍ଜି ଫ୍ରି ଫାୟାର ଲୁଡୁ କ୍ୟାଣ୍ଡି ବବଲସ୍ ତ ଏହି ଖେଳଗୁଡ଼ିକ ଅନଲାଇନ୍ ମାଧ୍ୟମରେ ଖେଳାଯାଇଥାଏ ମୁଁ ଯେତେବେଳେ ଘରେ ଥାଏ ଯେତେବେଳେ ମୋ' ସାଙ୍ଗ ବାହାରେ ଥାଏ କଟକରେ ଥାଏ କିମ୍ବା ଭୁବନେଶ୍ୱରରେ ଥାଏ କି ଦିଲ୍ଲୀରେ ଥିଲେ ମୁମ୍ବାଇରେ ଥିଲେ ଯେତେ ଦୂର ବାହାରେ ଥିଲେ ମଧ୍ୟ ଆମେ ଏହି ଖେଳଗୁଡ଼ିକ ଖେଳିଥାଉ ଅନଲାଇନ୍ ମାଧ୍ୟମରେ ଆଉ ଏଇଟା ଆମକୁ ବହୁତ ଖୁସି ଦେଇଥାଏ ପ୍ରଦାନ କରିଥାଏ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ସ୍ଥାପନ କରାଯାଇଥାଏ ଆଉ ଲୋକମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇଥାନ୍ତି ସେଥିପାଇଁ ଏହି ଖେଳଗୁଡ଼ିକ ସମସ୍ତଙ୍କର ପ୍ରିୟ ହୋଇଥାଏ ଆଉ ମୋର ମଧ୍ୟ ବହୁତ ପସନ୍ଦ ହୋଇଥାଏ